ଓଡ଼ିଶାରେ ପ୍ରମୁଖ ଭୌଗୌଳିକ ବିଶିଷ୍ଠଗୁଡ଼ିକ କ'ଣ ଆମ ସୁନ୍ଦର ନଦୀ ଉପରେ ପାହାଡ଼ ଧରଣୀ ନଦୀ ଧରଣୀ ପାହାଡ଼ ଆଉ ଉପକୂଳ ସମତଲ ଜଲପାତ୍ର ଅଛି ସମୁଦ୍ର ଜଙ୍ଗଲ ଅଛି ଆଉ ଆମ ଧରଣୀ ପାହାଡ଼ ବି ଅଛି ଆଉ ଆମ ବାଲେଶ୍ୱର ଆଉ ଭୁବନେଶ୍ୱରରେ ବି ବହୁତ ଭଲ ଅଛି ପାହାଡ଼ ଏଥିରେ ଆମେ ଛୁଆପିଲାମାନେ ଯାଇକି ପିଲା ଛୁଆ ମସ୍ତି କରିକି ଆସନ୍ତି ବହୁତ ଭଲରେ ଆଉ ଖେଲନ୍ତି